ଖେଳ ଖେଳ ଯେ ମାନେ ଛୁଆଙ୍କର କିଛି କ୍ଷତି କରାଏ ସେଇଟା ନୁହେଁ ଖେଳ ଖେଳିବା ଦ୍ଵାରା ଛୁଆମାନଙ୍କର କ'ଣ ହବ ନାଁ ତାଙ୍କର ମାନସିକ ବିକାଶ ହବ ସେମାନେ ଅନ୍ୟମାନଙ୍କ ସହିତ ମିଶିବା କିପରି ମିଶିବେ ସେଇଟା ଜାଣିପାରିବେ ତା'ପରେ ପିଲାମାନେ ଛୁଆମାନେ ହଉ ବଡ଼ଲୋକମାନେ ହଉ ଯେଉଁମାନେ ବି ଖେଳିବେ ଖେଳିଲେ ଗୋଟେ ଭାତୃତ୍ୱଭାବ ସୃଷ୍ଟି ହୁଏ ଖେଳରେ ଆଉ ଗୋଟେ କ'ଣ ସୃଷ୍ଟି ହୁଏ ନାଁ ଗୋଟେ ଜିନିଷକୁ କେମିତି ଆମେ ସେଇ ଜିନିଷରେ ଡିସିସନ୍ ନେଇପାରିବା ଗୋଟେ ସେଇଭଳି ଖେଳରେ ଗୋଟେ କଠିନ ଘଡ଼ି ସନ୍ଧି ମୁହୂର୍ତ୍ତରେ କିପରି ଭାବରେ ତତ୍କ୍ଷଣାତ ଆମେ ଗୋଟେ ନିଶ୍ଚିନ୍ତ କରିପାରିବା ଯେ ହଁ ଆମେ କ'ଣ କରିବା କ'ଣ ନ କରିବା ଆଉ ଖେଳିଲେ ଆମର ମାନସିକସ୍ତରରେ ବି ବିକାଶ ହୁଏ ତେଣୁ ଖେଳର ବହୁତ ସାରା ସକାରାତ୍ମକ ପ୍ରଭାବ ରହିଛି ଆମର ଦେହ ଶରୀର ସୁସ୍ଥସବଳ ରହିବ ମନ ବି ଆନନ୍ଦ ଉଲ୍ଲାସିତ ରହିବ